ହେଲୋ ହଁ

ଆମର କଣ ଆମର ୱାରିଙ୍ଗ୍ ହେବାର ଅଛି ଆପଣ ଆସିପାରିବେକି ଆମର ସବୁ ଘର ୱାରିଙ୍ଗ୍ ହୋଇନି ଘରର ସବୁ ଜିନିଷ ଆପଣ ଆସିଲେ ଟିକେ ସୁବିଧା ହୁଅନ୍ତା ଲାଇନ୍ ଖରାପ ହୋଇଛି ହଁ ଲାଇନ୍ ୱାରିଙ୍ଗ୍ କରିବାର ଅଛି ଆଉ ଟି ଭି ସଜାଡ଼ିବାର ଅଛି ଲାଇଟ୍ ଜଳୁନି ଲାଇଟ୍ ଫାଇଟ୍ ଟିକେ ସଜାଡ଼ିବେ ଆପଣ ଆସିଲେ ଭଲ ହୁଅନ୍ତା ଆଉ ହଁ ଉପର ତାଲା ହଁ ଆପଣ ଆସନ୍ତୁ ୱାରିଙ୍ଗ୍ ଯେମିତି ପୁରା କମ୍ପ୍ଲିଟ୍ କରିଦେବେ ଯଦି ଆଉ ହଁ ଆସନ୍ତୁ

ହଁ ଟି ଭି ଫ୍ରିଜ ୱାସିଙ୍ଗ୍ ମେସିନ୍ ହଁ ହୋଇଯିବ ହଁ ଆପଣ ଆସିଲେ ଜଣାଯିବ କ'ଣ ଦଶଟା ବେଳେ ଆସ ହଁ ଆଣିବାକୁ ପଡ଼ିବ